ଆଗ କାଳରେ ଲୋକମାନେ ତାଙ୍କର ମାଟି ଅଙ୍ଗାର ଏହିଥିରେ ଖଡ଼ି ଏଥିରେ ସବୁ ଚିତ୍ର ଅଙ୍କନ କରୁଥିଲେ ତ ଆଜିକାଲିକା ଯୁଗରେ ବହୁତ କିଛି ବଦଳି ଯାଇଛି ତ ଆମକୁ ଆମ ଡ୍ରଇଂ କରିବା ପାଇଁ ଆମକୁ ସହଜ ସୁଯୋଗ ମିଳୁଛି ଖାତା କାଗଜ ପେନସିଲ୍ ରଙ୍ଗ ମିଳୁଛି ତ ଆମ ଡ୍ରଇଂ ମାଧ୍ୟମରେ ଶିକ୍ଷାର କଥା ହେଉଛି କି ଆମେ ବୋଇତ ଯେମିତି ଆମର ସାଧବମାନେ ଯେତେବେଳେ ଯାଉଛନ୍ତି ବାଣିଜ୍ୟ ବେପାର କରିବା ପାଇଁ ସାଧବ ବୋହୂ ମାନେ ତାଙ୍କର ବୋଇତ ବନ୍ଦାଣ ଦ୍ୱାରା ପୂଜା ଅର୍ଚ୍ଚନା କରିକି ତାଙ୍କୁ ବିଦା କରୁଛନ୍ତି ତ ଆମେ ଚିତ୍ର ଦ୍ୱାରା ତାକୁ ବି ମନେ ପକାଇ ପାରୁଚେ ତ ସ୍ୱଚ୍ଛ ଭାରତ ଉପରେ କହିଲେ ସ୍ୱଚ୍ଛ ଭାରତ ଆମକୁ ଚିତ୍ର କରି ସାହାଯ୍ୟରେ ଆମକୁ ସ୍ୱଚ୍ଛ ଭାରତ ବି ଶିକ୍ଷା ଦିଆଯାଉଛି ତ ଆମେ ଚିତ୍ର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଉଛୁ ହିଷ୍ଟ୍ରି ବି କେତେ କଥା ମନେ ବି ପଡ଼ିଯାଉଛି